ଆମ ବଉଦ ସହର ବୁଦ୍ଧଦେବଙ୍କ ପାଇଁ ପ୍ରସିଦ୍ଧ ଆଗରୁ ଏଠାରେ ବହୁତ ବୌଦ୍ଧ ଧର୍ମର ଲୋକ ବସବାସ କରୁଥିଲେ ତେଣୁ ଆମ ବଉଦ ସହର ଏପରି ନାମକରଣ ହୋଇଛି ଏଠାରେ ବୌଦ୍ଧ ଧର୍ମର ଅନେକ ମନ୍ଦିର ଅଛି ବୌଦ୍ଧ ଧର୍ମର ପ୍ରତିକ ରାଜରାଣୀ ମନ୍ଦିର ମଧ୍ୟ ଅଛି ଆମ ସହରରେ ଜଗନ୍ନାଥ ମନ୍ଦିରଟିଏ ମଧ୍ୟ ଅଛି ସେଠାକୁ ବହୁତ ଗୁଡ଼ିଏ ଲୋକ ପ୍ରତିଦିନ ଦର୍ଶନ କରିବାକୁ ଆସନ୍ତି ବହୁତ ଗୁଡ଼ିଏ ଲୋକ ବିଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରିବାକୁ ଯାଆନ୍ତି ଏଠାରେ ରଥଯାତ୍ରା ମଧ୍ୟ ପାଳିତହୁଏ ରଥଯାତ୍ରାରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥାଏ ବହୁତ ଧୁମଧାମରେ ପାଳନ ହୋଇଥାଏ ଆମ ରଥଯାତ୍ରାରେ ବିଭିନ୍ନ ପ୍ରକାର ରାମଦୋଳି ମୀନାବଜାର ଆସିଥାଏ ଲୋକମାନେ ବହୁତ ଆନନ୍ଦ ନିଅନ୍ତି ଆମ ସହରର ରାମଳୀଳା ନାଟକ ପାଇଁ ମଧ୍ୟ ପ୍ରସିଦ୍ଧ ଏଠାରେ ତେର ଦିନ ଧରି ରାମଳୀଳା ନାଟକ ହୁଏ ରାମଙ୍କ ଚରିତ୍ର ଗୁଣଗାନ ନାଟକ ମଧ୍ୟମରେ ଲୋକଙ୍କୁ ଦେଖାଯାଏ ଲୋକମାନେ ମଧ୍ୟ ବହୁତ ଖୁସି ହୋଇଥାନ୍ତି ମୋର ପ୍ରିୟ ଜିନିଷ ହେଉଛି ମୋବାଇଲ ଓ କ୍ରିକେଟ ମୁଁ ସବୁ ସମୟରେ ପ୍ରାୟତଃ ମୋବାଇଲ ବ୍ୟବହାର କରେ କାରଣ ମୁଁ ବର୍ତ୍ତମାନ ପାଠ ପଢ଼ୁଛି ମୋ'ର ପାଠ ପଢ଼ିବା ଜିନିଷ ଯାହା କିଛି ମୁଁ ଯାହା ବି ଖୋଜେ ସବୁ ଯାକ ମୋବାଇଲରୁ ପାଇଯାଏ ଆପଣ ଦେଖିବେ ଦୁନିଆର ଜିନିଷ ମୋବାଇଲରେ ଇଣ୍ଟର୍ନେଟରେ ଉପଲବ୍ଧ ଅଛି ତେଣୁ ମୋର ଅସୁବିଧା ମୁତାବକ ମୁଁ ଯାହା ଖୋଜେ ସବୁଗୁଡ଼ିକ ମୋବାଇଲରୁ ପାଇଯାଏ ବର୍ତ୍ତମାନ ମୋବାଇଲର ଏତେ ଫାଇଦା ଦେଉଛି ଯେ ଜଣେ ମଣିଷ ମୋବାଇଲରୁ ବହୁତ ଭଲ ଆୟ କରିପାରିବ ୟୁଟ୍ୟୁବ ଭିଡ଼ିଓ ଏବଂ ରିଲ୍ସ୍ ମାଧ୍ୟମରେ ଜଣେ ଯଦି ନିଜ ଦକ୍ଷତାରେ ପ୍ରସିଦ୍ଧି ହେବାକୁ ଚାହୁଁଛି ତେବେ ସିଏ ଫୋନ ମାଧ୍ୟମରେ ବହୁତ ଦକ୍ଷତା ଅର୍ଜନ କରେ ପ୍ରସିଦ୍ଧ ଲାଭ କରିବ ଜଣେ ମଣିଷ ମୋବାଇଲରୁ ବହୁତ କିଛି ଶିଖିପାରିବ ଆହୁରି ମଧ୍ୟ ଜଣେ ଲୋକ ମୋବାଇଲ ଫୋନରୁ ନିଜ ମନପସନ୍ଦର ଖାଇବା